ହ୍ୟାଲୋ ମୁଁ ରଣପୁରରୁ ଭୁବନେଶ୍ୱର ଯିବି କିଏ ଓଲା କହୁଛ ତ ହଁ ଦେଖନ୍ତୁ ମୁଁ ରଣପୁରରୁ ସୁନାବେଡ଼ା ଯିବାକୁ ହେଲେ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ହଁ ମୋ' ପାଖେ ପଇସା ନାହିଁ କ'ଣ ନଗଦ ଦେବାକୁ ପଡ଼ିବ ମୁଁ ଆଟ୍ ଏ ଟାଇମ୍ ପେମେଣ୍ଟ୍ କରିଦେବି କିନ୍ତୁ ଆପଣଙ୍କୁ ଆଡ଼ଭାନ୍ସ ଦେବାପାଇଁ ମୋ' ପାଖେ ପଇସା ନାହିଁ ଫୋନ୍ପେର ସୁବିଧା ନାହିଁ ମୋ' ପାଖେ ତେଣୁ ମୋତେ ରଣପୁରରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇ ଦେଲା ପରେ ମୁଁ ଆପଣଙ୍କୁ ନଗଦ ପଇସା ପୈଠ କରିବି